ମୁଁ ଥରେ ମାତା ଦୁର୍ଗାଙ୍କର ଏକ ବିଶେଷ ଚିତ୍ର ଆଙ୍କିଥିଲି ଏବଂ ସେହି ଚିତ୍ର ଆଙ୍କି ସାରିବା ପରେ ସେଇ ଚିତ୍ର ଦେଖି ସମସ୍ତେ ମୋତେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଆପଣ ଏଭଳି ଏକ ଖୁବ ସୁନ୍ଦର ଚିତ୍ର ଅଙ୍କନ କରିଛନ୍ତି ଏବଂ ଏଭଳି ଚିତ୍ର ସବୁବେଳେ ଅଙ୍କନ କରିବାକୁ କେହି ଅଙ୍କନ କରିପାରନ୍ତି ନାହିଁ ଏବଂ ସେଥିପାଇଁ ମୋତେ ଟିକେ ଗର୍ବ ମଧ୍ୟ ଲାଗିଥାଏ କାରଣ ମୋର ଛୁଆଦିନରୁ ପିଲାଟିିବେଳୁ ଚିତ୍ରାଙ୍କନ ପ୍ରତି ବହୁତ ଆଗ୍ରହ ଥିଲା ଏବଂ ମୁଁ ସେତେବେଳୁ ଚିତ୍ର ପ୍ରତି ବହୁତ ଆକୃଷ୍ଟ ହୋଇଥିଲି ସେଥିପାଇଁ ମୋର ପିତାମାତା ବା ବନ୍ଧୁମାନେ ସେମାନେ ମୋର ଚିତ୍ର କରିବା କଳାକୁ ଦେଖି ମୋତେ ଆହୁରି ଉତ୍ସାହିତ କରୁଥିଲେ ଯେ ମୁଁ କେମିତି ଆହୁରି ଚିତ୍ର ଅଙ୍କନ କରିପାରିବି ସେଥିପାଇଁ ସେମାନେ ମୋତେ ସବୁପ୍ରକାର ସାହାଯ୍ୟ ସହଯୋଗ ଇତ୍ୟାଦି କରୁଥିଲେ ଏବଂ ମୋତେ ସେମାନେ କେମିତି ଆହୁରି ଭଲ ଭାବରେ ଚିତ୍ର ଅଙ୍କନ କରିବି ଆହୁରି ଆହୁରି ଉପରକୁ ଯାଇ ନାଁ କରିପାରିବି ସେଥିପ୍ରତି ସେମାନେ ଖୁବ ଯତ୍ନ ହୋଇ ମୋତେ ମାର୍ଗଦର୍ଶନ କରୁଥିଲେ